ଗତ ଚଉଦ ତାରିଖରେ ମୋ ଭଉଣୀର ବିବାହ ଉତ୍ସବ ଥିବାରୁ ଏଥିରେ ବହୁତ ବେଶୀ ଜଣ ଲୋକ ଯୋଗଦାନ କରିବାରୁ ମୁଁ ଜଳ ୱାଟର୍ ବିଭାଗକୁ ଅନୁରୋଧ କରିଛି କି ଏକ ଆପ୍ଲିକେସନ୍ ମାଧ୍ୟମରେ ମୋତେ ମୋ ଭଉଣୀର ବାହାଘରରେ ଅତ୍ୟାଧିକ ପାଣି ଯୋଗାଇ ଦେବାପାଇଁ ମୁଁ ଏକ ଆପ୍ଲିକେସନ୍ ମାଧ୍ୟମରେ ଅନୁରୋଧ ପ୍ରାପ୍ତି କରିଛି କି ମୋର ଏଇ ତାରିଖରେ ମୋର ଭଉଣୀର ବାହାଘର ଏଣୁ ବିନୀତ ଅନୁରୋଧ କରେକି ମୋତେ ଅଧିକରୁ ଅଧିକ ମାତ୍ରାରେ ଜଳ ଆବଶ୍ୟକ ଅଧିକ ଲୋକ ଯୋଗଦାନ ଦେବେ ତାଙ୍କର ଶୋଷ ମେଣ୍ଟେଇବାପାଇଁ ଜଳ ଏକ ପ୍ରମୁଖ ଭାଗିଦାରୀ ଏଣୁ ମୋତେ ଜଳ ବହୁତ ଆବଶ୍ୟକ ଏଣୁ ମୋତେ ଜଳ ଦରକାର ତ ମୁଁ ତାଙ୍କୁ ଏଇଟା ଅନୁରୋଧ କରିକି ଗୋଟେ ଏକ ଆପ୍ଲିକେସନ୍ ମାଧ୍ୟମରେ ଜଣାଇ ଦେଇଛି ସିଏ ଏହାକୁ ବିଚାର କରି ମୋର ଭଉଣୀର ବଡ଼ ଭଉଣୀର ବାହାଘରରେ ୱାଟର୍ ଡିପାର୍ଟମେଣ୍ଟ୍ ତରଫରୁ ଜଳ ବ୍ୟବସ୍ଥା କରାଯାଉ ବୋଲି ମୁଁ ଆଶା ପ୍ରକଟ କରିଛି ଏଣୁ ୱାଟର୍ ଡିପାର୍ଟମେଣ୍ଟ୍କୁ ମୁଁ ଏକ ଆପ୍ଲିକେସନ୍ ମାଧ୍ୟମରେ ସବୁ କିଛି ଜଣାଇ ଦେଇଛି ଏହା ଆପଣଙ୍କର ଆପଣଙ୍କର ବି ସାହାୟତା ମୁଁ ଲାଭ କରିବାରେ ସମର୍ଥ ବୋଲି ଜଳ ଏହା ଏକ ଖାଇବାପରେ ବିଶେଷ ଭାବେ କାର୍ଯ୍ୟରେ ଆସିଥାଏ ଓ ଖରାଦିନେ ବହୁତ ମାତ୍ରାରେ ଲୋକ ଏହାକୁ ବ୍ୟବହାର କରିଥାଆନ୍ତି ଏଣୁ ଜଳକୁ ମୁଁ ପ୍ରାଧାନ୍ୟ ଦେବା ସହ ୱାଟର୍ ଡିପାର୍ଟମେଣ୍ଟ୍କୁ ଆଗରୁ ସୂଚନା ଦେଇଦେଇଛି ଗତ ଫେବୃୟାରୀ ମାସ ଚଉଦ ତାରିଖରେ ମୋ ଭଉଣୀର ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାରୁ ମୁଁ ଏହାକୁ ବହୁତ ଗୁରୁତ୍ୱର ଭାବେ ନେଇ ୱାଟର୍ ଡିପାର୍ଟମେଣ୍ଟ୍କୁ ଜଣେଇ ଦେଇଛି ଏଣୁ ବିନୀତ ଅନୁରୋଧ କରୁଛି କି ସମସ୍ତଙ୍କୁ ଏଇ କାର୍ଯ୍ୟରେ ଯୋଗଦାନ କରି ମୋ ଭଉଣୀକୁ ଆଶୀର୍ବାଦ ଗ୍ରହଣ କରିବାକୁ ହେବ ଓ ଆଶୀର୍ବାଦ ଦେବାକୁ ହେବ ମୋ ସାନ ଭାଇଭଉଣୀ ମାନେ ଓ ବଡ଼ ଗୁରୁଜନମାନେ ଙ୍କୁ ମୁଁ ନିମନ୍ତ୍ରଣପତ୍ର ବି ଯୋଗାଇଦେବି ଏଣୁ ମୋତେ ଏ ବିବାହ ଉତ୍ସବରେ ସାହାୟତ କରିବେ ଓ ୱାଟର୍ ଡିପାର୍ଟମେଣ୍ଟ୍ ମୋତେ ଜଳ ଯୋଗାଇବାରେ ସାହାୟତ ପ୍ରଦାନ କରିବେ ମୁଁ ତାଙ୍କ ପାଖରେ ଚିର ଉପକୃତ ହେବି ଏଣୁ ମୁଁ ୱାଟର୍ ଡିପାର୍ଟମେଣ୍ଟ୍କୁ ବହୁ କିଛି ମୂଲ୍ୟ ଦେବାକୁ ବି ରାଜି ଅଛି ଜଳ ବ୍ୟବସ୍ଥା ହେବା ସହ ସୁଗମ ଖାଦ୍ୟପେୟ ବ୍ୟବସ୍ଥା ବି ମଧ୍ୟ ହୋଇଯିବ ଜଳ ହେଉଛି ମୁଁ ମୁଖ୍ୟ ଉତ୍ସ ଜଳ ଏକ ମୁଖ୍ୟ କାରକ ତେଣୁ ମୁଁ ଜଳକୁ ପ୍ରଥମେ ପ୍ରାଧାନ୍ୟ ଦେବା ସହ ୱାଟର୍ ଡିପାର୍ଟମେଣ୍ଟ୍ ସହିତ ଏହା କଥାବାର୍ତ୍ତା କରିଛି ଲାଷ୍ଟକୁ ତାଙ୍କର ସହମତି ପ୍ରକାଶ କ'ଣ ହେବ ବୋଲି ମୁଁ ଜାଣିଛି ଜଳ ମୋ ଭଉଣୀର ବାହାଘରରେ ନିହାତି ଆବଶ୍ୟକ